ଆଉ ଆମର ଯେଉଁ ଅଛି ବ୍ୟବଧାନ ଅଛି ଆମର ଟ୍ରୋଲ ଦୌଡ଼ିବା ଅଛି ସେଇଟା ତ ମୁଁ କେବେ ଦୌଡ଼ିନି କିମ୍ବା କେବେ ଚେଷ୍ଟା କରିନି ହେଲେ ଆମର ଯେଉଁ ଦୌଡ଼ିବାଟା ସେଇଟା ତାମାନେ କି ବହୁତ ଭଲ ଜିନିଷ ଆଉ ସେଠି ଆମର

ତ ଶାରୀରିକ ପରିଶ୍ରମ ମାନେ କିଛି ଦୌଡ଼ିବା କିଛି ରାସ୍ତା ଦୌଡ଼ିବା କିଛି ବାଟ ଆମକୁ ଦୌଡ଼ିଲେ ଆମର ଶରୀର ସୁସ୍ଥ ରହିପାରେ